ପୁଷ୍ଟିହୀନତା ଆପଣଙ୍କ ଅଞ୍ଚଳରେ ଏକ ସାଧାରଣ ସମସ୍ୟା କି ହଁ କାରଣ ଏହାର କାରଣ ପାଣି ଏଠାରେ ଟିକେ ଭଲ ମିଲୁନାହିଁ ଆଇରନ୍ର ମାତ୍ରା ଜ୍ୟାଦା ଅଛି ସେଥିପାଇଁ ପାଖରେ ପୁଷ୍ଟିହୀନତା ଦେଖାଯାଇଥାଏ ହେଲେ ଏବେ ଏ ପାଖରେ ପ୍ରତ୍ୟେକ ଜାଗାରେ ବିଶୁଦ୍ଧ ପିଇ ପାନୀୟ ପିଇବାକୁ ମିଲୁଛି ସେଥିପାଇଁ ଟିକେ ଭଲ ସବୁ ଲୋକ ରହି ହଉଛନ୍ତି ଓ ସନ୍ତୁଲିତ ଆହାର ମଧ୍ୟ ମିଲୁଛି ଭଲ ଖାଇବା ପିଇବା କରୁଛନ୍ତି ସେଇଥିପାଇଁ ପ୍ରତ୍ୟେକ ଲୋକ ଟିକେ ଭଲରେ ଅଛନ୍ତି ଆଉ ଏହାକୁ ଯଦି ଆମେ ଭଲସେ ନ ଦେଖିବା ଭଲସେ ନ କରିବା ତାହେଲେ ଏହା ଆଗକୁ ଆଉ ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ ଏହା ହୋଇପାରେ ସେଇଥିପାଇଁ ଆମେମାନେ ଏହାକୁ ପ୍ରତ୍ୟେକ ଲୋକ ଧ୍ୟାନ ଦେବା ଭଲ ଭାବରେ ତାହାର ବ୍ୟବହାର କରିବା ଯେମିତି ଖାଇବା ପିଇବା ଲଗୁ ସବୁ କିଛି ଆମ ବ୍ୟବହାର ଜିନିଷ ଆମଙ୍କୁ ସଫା ସୁତୁରା କରି ରଖିବା ଓ ଏହି ସମସ୍ୟାର ଏହା ହି ହଉଛି ଏକ ସମାଧାନ ଆମ ପାଖରେ ଜ୍ୟାଦାତର ଲୋକ ଚାଉଲରେ ବ୍ୟବହାର କରନ୍ତି ସେଇଥିପାଇଁ ପୋଷଣ ଯୁକ୍ତ ଖାଦ୍ୟ ମଧ୍ୟ ଆମକୁ କମ୍ ମିଲିଥାଏ ସେଇଥିପାଇଁ ଆମକୁ ଗହମ ବାଜରା ଏହିସବୁ ମଧ୍ୟ ଖାଇବାକୁ ଦରକାର ସେଇଥିପାଇଁ ଏହା ଆମେ ଲୋକମାନଙ୍କୁ ସଚେତନତା କରିବା ସାକ୍ଷରତା କରିବା